କାର୍ଯ୍ୟ ବାତିଲ ହୋଇଥିବା କ୍ୟାବ୍ ପାଇଁ ଉବର୍ ଓଲା ୱାଲେଟ୍କୁ ଟଙ୍କା ଫେରସ୍ତ ନିମନ୍ତେ କୁହନ୍ତୁ ଘଟଣାର ରୂପରେଖ ଆପଣ ଏକ କ୍ୟାବ୍ ଏଜେନ୍ସି କିମ୍ବା ଗାଡ଼ିକୁ କିଛି ଅଗ୍ରୀମ ଦେଇଛନ୍ତି କିନ୍ତୁ ଆପଣଙ୍କୁ ସେହି କ୍ୟାବ୍କୁ କୌଣସି କାରଣ ପାଇଁ ବାତିଲ୍ କରିବାକୁ ପଡ଼ିଲା ଆପଣ ସେହି କାରଣ ଦର୍ଶାଇ ଅଗ୍ରୀମ ଫେରାଇବାକୁ କହିପାରିବେ ଅଗ୍ରୀମର ପରିମାଣ କୁହନ୍ତୁ